ଯଦି ଆମକେ ଅନ୍ୟ ଦେଶକେ ଭ୍ରମଣ କର୍ବାର୍ ଲାଗି ସୁଯୋଗ ମିଲେ ତେବେ କି ନମେ ବାହାରକେ ଯୋଉଛୁଁ ସେ ଦେଶର କଥା ବି ଆମେ ଶିଖିବାର୍ ଲାଗି ମିଲୁଚେ ଆରୁ ସେ ଦେଶର ଚାଲିଚଲନ ଆମର ଦେଶର ଚାଲିଚଲନ ତା'ପରେ ବ୍ୟବହାର ଲୋକର କଥା ଭାଷା ଦେଖିବାର ଲାଗି ମିଲୁଛି ଆରୁ ଅନ୍ୟ ଦେଶକେ ଯିବାର୍ ଆମର୍ ଯେନ୍ ସୁଯୋଗ ଗୋଟେ ମିଲ୍ଶି ଯେତେ ବେଲକେ ଆମକେ ଗୁଟେ ଜିନିଷ୍କ ଦେଖିବାର ଅଛେ ବେଲେ ଆମକ ଦୁସରା ଦେଶକ ଯିବାର ବି ପଡ଼ୁଛେ କିମ୍ବା ଚାକିରି କଲେ ବି ଆମର୍ ଦେଶରୁ ଅନ୍ୟ ଦେଶକେ ଯିବାର୍ ଦ୍ୱାରା ବାଟେ ଯେନକେ ଆମେ ଟ୍ରେନ୍ ବସିକିରି ଯାଉଛୁଁ ତାଦ୍ୱାରା ଆମର୍ ଅଭିଜ୍ଞତା ବି ବଢ଼ୁଛେ ମ ଭଲ୍ ବି ଲାଗୁଛେ